ଭାରତର ଲୋକପ୍ରିୟ ଗୁରୁ ରାମଦେବ ବାବା ସେମାନେ ଲୋକଙ୍କର ପ୍ରେରଣା ଦିଅନ୍ତି କେମିତି ଯୋଗ ଶିକ୍ଷା କରିଛନ୍ତି ଟି ଭି ଶୋ ମଧ୍ୟ କରୁଛନ୍ତି ତାଙ୍କର ଅନେକ ପ୍ରକାର ଔଷଧୀୟ ମଧ୍ୟ ବାହାରିଛି ଯେମିତିକି ଗୋଟେ କମ୍ପାନୀ ଅଛି ପତଞ୍ଜଳି ତା'ର ବହୁତ ପ୍ରକାର ଆଇଟମ୍ ଅଛି ଯେମିତି କି ତେଲ ମସଲା କୋଲ୍ଗେଟ୍ ଏମିତି ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବେ ଆମେ ବି ବ୍ୟବହାର କରନ୍ତି କିନ୍ତୁ ଲୋକର ପ୍ରିୟ ହୋଇଛନ୍ତି ଟି ଭି ଶୋ ମଧ୍ୟକୁ ଟି ଭି ସହ ମଧ୍ୟ କରିଛନ୍ତି ରାମଦେବ ବାବା ଲୋକଙ୍କର ବହୁତ ପ୍ରିୟ ଗୁରୁ ସେ ଭାରତରେ ପ୍ରଚାରିତ ମଧ୍ୟ ହୋଇଛନ୍ତି ସେ ଭାରତର ପୁରସ୍କୃତ ବି ହୋଇଛନ୍ତି ଏମିତି ଯୋଗ ଶିକ୍ଷା କରି ସେ ଲୋକଙ୍କ ମଧ୍ୟ ପ୍ରିୟ ହୋଇଛନ୍ତି ସେ ପ୍ରେରଣା ମଧ୍ୟ ପାଇଛନ୍ତି